ମୁଁ ଦଶଦିନ ତଳେ ଏକ ଘଣ୍ଟା କିଣିଥିଲି ସେ ଘଣ୍ଟାର ମୂଲ୍ୟ ଥିଲା ପାଞ୍ଚହଜାର ଟଙ୍କା ମୁଁ ଭାବିନଥିଲି ଯେ ସେ ଘଣ୍ଟା ଏତେ ଖରାପ ପଡ଼ିବ କିନ୍ତୁ ସେ ଘଣ୍ଟାଟା ମୋ ପୁଅ ପିନ୍ଧିଲା ପରେ ଦିନେ ପିନ୍ଧିଛି ଦୁଇ ନମ୍ବର ଦିନ ପିନ୍ଧିଲାବେଳେ ତାର ଫିତାଟା ଛିଣ୍ଡି ଗଲାଣି ଏମିତି ହୋଇଥିଲେ ସେ ଘଣ୍ଟାଟି ମୁଁ କିଣିନଥାନ୍ତି